ମୁଁ ଯେତେବେଳେ ଅଫିସ୍ରେ କାର୍ଯ୍ୟରତ ଥିଲି ସେହି ସମୟରେ ଜଣଙ୍କ ଆଧାର କାର୍ଡ଼ ନାଁରେ ଅନ୍ୟ ଜଣଙ୍କ ଆଧାର କାର୍ଡ଼ ଯୋଡ଼ିଦେଇଥିଲି ଫଳରେ ଏକଥା କେହି ନଜାଣନ୍ତୁ ଭାବି ଚାରିଟା ସୁଧା ସଂଶୋଧନ କରିବି ଭାବିଥିଲି ଏବଂ ପରିଶେଷରେ ଏହା ସେହି ସମୟକୁ ଜଗି ମୁଁ ତାହାର ସମାଧାନ କରିଦେଇଥିଲି